ସାର୍ ଜି ନମସ୍କାର ସାର୍ ମୁଇଁ ଗୁଟେ ଜାଗାକେ ଯାଉଥିଲି ଗାଡ଼ିରେ ତ ସେ ଗାଡ଼ିରେ ମୋର୍ ବେଗ୍ଟା ରହିଯାଇଛେ ସାର୍ ସେ ବେଗ୍ରେ ଡକ୍ୟୁମେଣ୍ଟ୍ ମାନେ ଅଛେ ପ୍ୟାନ୍ କାର୍ଡ଼ ଆଧାର୍ କାର୍ଡ଼ ଭୋଟର୍ ଆଇ ଡ଼ି ବହୁତ୍ ଇଏ ଡକ୍ୟୁମେଣ୍ଟ୍ ମାନେ ଅଛେ ସେ ସେ ବେଗ୍ଟା ଚୋରି ହେଇଯାଇଛେ କି ଭୁଲ୍ବଶତଃ ସେ ଗାଡ଼ିରେ ପଲେଇ ଯାଇଛେ ତ ସେ ବେଗ୍ଟା ଏବେ ମୋର୍ ଏମର୍ଜେନ୍ସି ଅଛେ ସେ ବେଗ୍ଟା ନାଇଁ ପାଏବାର୍ ସାର୍ ତ ମୁଇଁ ଆପଣଙ୍କୁ ଇ'ଟା କମ୍ପ୍ଲେନ୍ କରବାର୍ ଲାଗି ଚାହୁଁଛେ ସାର୍ ସାର୍ ସେ ଗାଡ଼ିର ନମ୍ବର୍ ଅଛି ଓଡ଼ି ଜିରୋ ଥ୍ରୀ ଡବଲ୍ ଫାଇଭ୍ ଥ୍ରୀ ସେଭେନ୍ ସାର୍ ମୁଁ ଏବେ ଇ ତ ବାଲେଶ୍ୱର ଯାଉଥିଲି ସାର୍ ହଁ ସେ ଗାଡ଼ିରେ ରହିଯାଇଛି ତ ମୁଁ ହର୍ବର୍ ଥିଲା ବେଲେ ଉତ୍ରି ଗଲି ସେ ଜାଗାରେ ଯେ ସେ ଗାଡ଼ିବାଲା ଟା ଗାଡ଼ିଥି ସେ ବେଗ୍ଟା ଧରିକିରି ପଲେଇ ଗଲା ସାର୍ ଜଲ୍ଦି ଜଲ୍ଦି ଟିକେ ନୁରି ଦେବେ ସାର୍ ହଁ ଅଛି ହଁ ଲେଖୁନ୍ ଲେଖୁନ୍ ସାର୍ ସେଭେନ୍ ଟୁ ଜିରୋ ଫାଇଭ୍ ନାଇନ୍ ଫୋର୍ ଟୁ ୱାନ୍ ନାଇନ୍ ସିକ୍ସ ସାର୍ ଲେଖ୍ଲେ ସାର୍ ମୁଁ କାଲି ଷ୍ଟେସନ୍ ପୋଲିସ୍ ଷ୍ଟେସନ୍ ଯାଇଥିଲି ତ ଆପଣଙ୍କୁ ନ କେତେବେଲ୍ ଅପେକ୍ଷା କଲାପରେ ଆପଣ୍ ନାଇଁ ଆସ୍ଲେ ବେଲେ ମୁଇଁ ପଲେଇ ଆସ୍ଲି

ସାର୍ ଜଲ୍ଦି ଟିକେ ଇ ମୁଁ